ମୁଁ ଆଗରୁ ଯୋଗ କ୍ଲାସ୍ରେ ଯୋଗ କରୁଥିଲି ଏବେ ତାହା ଛାଡ଼ି ଦେଲିଣି ଘରେ ବସି ମୁଁ ଯେଉଁ ଯୋଗ କରୁଛି କ୍ଲାସ୍ର ଯୋଗ ଘର ଯୋଗ ଭିତରେ ବହୁତ ଫରକ କ୍ଲାସ୍ରେ ଆମକୁ ବିଭିନ୍ନ ପ୍ରକାର ଶିକ୍ଷା ଦିଅନ୍ତି ଆଣ୍ଠୁ ଗଣ୍ଠି କେମିତି ସାଇଜ୍ ହେବ ପଛକୁ ହାତ କେମିତି ବୁଲେଇବା ନିଃଶ୍ୱାସ କେମିତି ନିଃଶ୍ୱାସ କେମିତି ନବା ଡାହାଣ ନିଃଶ୍ୱାସ ବାଁ ନିଃଶ୍ଵାସ କେମିତି ଛାଡ଼ିବା ଏବଂ ହାତକୁ କେମିତି ପଛକୁ ବୁଲେଇବା ଏବଂ ସାଷ୍ଟାଙ୍ଗ ପ୍ରଣିପାତ କେମିତି ହେବା ସେଥିରେ ଯୋଗରୁ ପ୍ରତେକ ଷ୍ଟେଜ୍ ଆମକୁ ଶିଖାଉଥିଲେ କିନ୍ତୁ ଘରେ ଯେଉଁ ଅଭ୍ୟାସ ହେଉଛି ଆମେ ନିଜେ ଶୋଇପାରୁଛ ଠିକ୍ସେ ପଛକୁ କରୁଛ ମାନେ ଯୋଗାସନ ଯେଉଁ କରୁଛ ପଦ୍ମାସନ କି ଯୋଗାସନ ଯେଉଁ କରୁଛ ଆମ ନିଜ ମନମୁଖିରେ କରୁଛୁ କିନ୍ତୁ କ୍ଲାସ୍ରେ ଯେଉଁ ଯୋଗ ଶିଖାହୁଏ ସେ ପୂରା ଭିନ୍ନ ଶିଖାହୁଏ ଆମେ ସେ ସେ ଶିକ୍ଷା ଏ ଶିକ୍ଷା ଭିତରେ ବହୁତ ଫରକ ରହୁଛି